ବିଗତ କିଛିବର୍ଷ ତଳେ ଆମର ରହିଲା ଯେଉଁ ଭୁବନେଶ୍ୱର ପୁରୁଣା ଭୁବନେଶ୍ୱର ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଗୋଟିଏ ମୁକ୍ତେଶ୍ଵର ଫେଷ୍ଟିଭାଲ୍ ହୋଇଥିଲା ସେଇଠି ଓଡ଼ିଶା ନାମିଦାମୀ ଯେଉଁ ସଂଯୁକ୍ତା ପାଣିଗ୍ରାହୀ କୁହନ୍ତୁ ରଘୁନାଥ ପାଣିଗ୍ରାହୀ କୁହନ୍ତୁ ଯେଉଁ ରହିଛନ୍ତି ବଡ଼ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ବାଲା ନୃତ୍ୟ ବାଲା ଆସିଥିଲେ ଏବେ ସେ ନୃତ୍ୟ ପ୍ରଦର୍ଶନ କରିଥିଲେ ଏପଟେ ନୂଆ ନୂଆ ଏବେ ଯେଉଁ ଯୁବକ ଯୁବତୀମାନେ ବାହାରିଛନ୍ତି ସେମାନେ ବି ସବୁ ଆସିଥିଲେ ଆମ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ରାଜ୍ୟପାଳ ମନ୍ତ୍ରୀ ଆଉ ନୃତ୍ୟପ୍ରେମୀ ମାନେ ସମସ୍ତେ ସେଇଠି ଆସିଥିଲେ ଗୋଟିଏ କଥା ହେଉଛି ବିଭିନ୍ନ ସବୁ ଭିତରେ ଏବଂ ବାହାରେ ସବୁଆଡ଼େ ସେମାନଙ୍କର ସ୍କ୍ରିନ୍ ସେଟ୍ ବ୍ୟବସ୍ଥା କରାଯାଇଥିଲା ଆମ ଗୋଟିଏ ଜିନିଷ ମୁଁ ଲକ୍ଷ୍ୟ କଲି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଲୋକ ଧେର୍ଯ୍ୟର ସହ ଶେଷ ପର୍ଯ୍ୟନ୍ତ ଥିଲେ ଯେଉଁ ଯେତିକି ସମୟ ହେଲା ଏବଂ ସେହିଟା ମୋର ଗୋଟିଏ ସ୍ମରଣୀୟ ମୁହୂର୍ତ୍ତ ସେହିଟା ଲୋକ ତାକୁ ମନଭରି ଉପଭୋଗ କରୁଥିଲେ ଶେଷ ପର୍ଯ୍ୟନ୍ତ ମୁଁ ବି ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ସେଇଠି ବସିକି ସେ ନୃତ୍ୟ ଉପଭୋଗ କରିଛି